ଆମର୍ ଗାଁ ନେ କୀର୍ତ୍ତନ ହେସି ବାବୁରା ଗୁଡ଼ି ଠାନେ ଏକା ଯୋଉଠି କରି ସବୁ ଗାଁର ପିଲାମାନେ ସବୁ କୀର୍ତ୍ତନ କରସନ୍ ଆରୁ ଭଲ୍ ନାଚସନ୍ ଭଜନ ବି ହେସି କୀର୍ତ୍ତନ ବି ହେସି ବଢ଼ିଆ କରୁଛନ୍ ସବୁ ଆରୁ ମୃଦଙ୍ଗ ବାଜ୍ସି ଗିନି ବାଜ୍ସି ଫୁଲ ଗିନି ସବୁ ବାଜି କରି ଆସି ଆମ ଗାଁ ନ ବଢ଼ିଆ କରି କରୁସନ୍ ସବୁ ପିଲାମାନ ଗୁରୁମାନେ ବି ଅଛନ୍ ବଡ଼୍ ବଡ଼୍ ଗୁରୁମାନେ ବାହାର୍ କେ ଯେଇଁ କରି କୀର୍ତ୍ତନ ପହଁରି ନାଚା ହେସି ବାହାର୍କେ ଯେଇଁ କରି ଦଲ୍ମାନେ ଏକୋଶିଆ ବିହାଘର୍ ମନ୍ କେ ବି ଡାକସନ୍ ଆରୁ ସବୁ ନାଚସନ୍ ସବୁ ବଢ଼ିଆ ବଢ଼ିଆ ଦଲ୍ ନାଚସନ୍ ଆମ ଗାଁ ଖୁଲିଆ ତ ତାର ୱାଡ଼୍ ରେକର୍ଡ଼ ଅଛି ଆମର୍ ଗାଁର ଆମର୍ ପାଖେ ଅଞ୍ଚଲ୍ ନ ବସି ବଡ଼୍ ଭଲ୍ ବଜାସି ଆମର୍ ଗାଁର ଖୁଲିଆ ଗୋଟେ ସେ ଖୋଲ କୀର୍ତ୍ତନ ଯେନ୍ ମୃଦଙ୍ଗ ବୋଲଛନ୍ ସେଟା ବଜାସନ୍ ଆମର୍ ଗାଁ ନେ ଗୁରୁମାନେ ଦି ତିନ୍ଟା ଅଛନ୍ ଆମ ଗାଁ ନ ଦୁଇ ତିନ୍ଟା ଦଲ୍ ଅଛନ୍ ସେ ଭିତରେ ତିନ୍ଟା ଦଲ୍ ଭଲ୍ କରୁଛନ୍ ଦମ୍ପପଡ଼ା ନ ଗୁଟେ ହରିଜେନ ପଡ଼ା ନାଇଁ ଗୋଟେ ତା'ପରେ ମାଝି ପଡ଼ା ଆମର୍ ପ୍ରଧାନ ପଡ଼ା ତିନ୍ଟା ଦଲ୍ ଅଛେ ତିନ୍ଟା ଦଲ୍ ବଢ଼ିଆ ହେସି